ହ୍ୟାଲୋ ମୁଁ ନହକାର କହୁଥିଲି ସାହୁ ବାବୁ ଆଉ ତାରିଣୀ ହୋଟେଲ ତ ଆଚ୍ଛା ଆମ ପିଲାଟାକୁ ପଠାଇ କାଲି ଯେଉଁ ଖାଦ୍ୟ ନେଇଥିଲି ରାତିରେ ଯେଉଁ ବିରିୟାନୀଟା ଦେଇଥିଲେ ସେଇଟା ତା ଖରାପ ବାସ୍ନା ଦେଉଥିଲା ଟିକିଏ ରହିଏଇଥିଲା କି ଖାଦ୍ୟଟା ଆଚ୍ଛା କିନ୍ତୁ ସେଇଟା ବହୁତ ଖରାପ ଜିନିଷଥିଲା ଆମ ତାକୁ ଫିଙ୍ଗିଦେଲୁ ଶୁଣନ୍ତୁ ମୁଁ ଏ ପିଲାକୁ ପଠଉଛି ଆପଣ ସେ ଟଙ୍କା ଯାହାନେଇଥିଲେ ଶହେଚାଳିଶଟଙ୍କା ସେ ଟଙ୍କାଟା ଫେରାଇଦେବେ କିମ୍ବା ଯଦି ଟଙ୍କା ନ ଫେରାଇବାପାଇଁ ଭାବିବେ ତାହାଲେ ଆଉ ଗୋଟେ ସେଇଭଳିଆ ବିରିୟାନୀଟେ ଆପଣ ତା ହାତର ଦେଇଦେବେ